ଆମ ଅଞ୍ଚଳରେ ସ୍ଥାନୀୟ ଶିଳ୍ପ କହିଲେ ସାଧାରଣ ଲୁହା କଳକାରଖାନାକୁ ବୁଝାଇଥାଏ ଯାହା ସେଥିରେ ବହୁତ ଲୋକ କାମ ମଧ୍ୟ କରିଥାନ୍ତି ଯାହା ଦ୍ୱାରାକି ଆମ ଅଞ୍ଚଳର ନିଯୁକ୍ତି ସଂଖ୍ୟା ବଢ଼ିଥାଏ କଳକାରଖାନା ହେବା ଦ୍ୱାରା ଆମ ଅଞ୍ଚଳର ରାସ୍ତାଘାଟ ପାନୀୟ ଜଳ ଯୋଗାଣ ଶିକ୍ଷା ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଥାଏ ସେ ଅର୍ଥନୈତିକ କ୍ଷେତ୍ରରେ କଳକାରଖାନା ଯୋଗଦାନ ଅଧିକ ଥାଏ ମୁଁ ଚାହୁଁଚି ଯେ ଶିଳ୍ପ କ୍ଷେତ୍ର ଶିଳ୍ପ ଶିଳ୍ପରେ ଅଧିକ ମହିଳାମାନେ ସୁଯୋଗ ପାଇବେ ସେଇ ସେଇପରି ଶିଳ୍ପ ଶିଳ୍ପ ସେଇପରି ଶିଳ୍ପ ସଂସ୍ଥା ଗୁଡ଼ିକ ଆମ ଅଞ୍ଚଳରେ ଆସିଲେ ଆମ ଲୋକମାନେ ଉପକୃତ ହେବେ ଓ ନିଯୁକ୍ତି ପାଇବେ